ମୁଁ ଚାକିରି କରୁଥିବା ସମୟରେ ସବୁବେଳେ ବ୍ୟସ୍ତରେ ରୁହେ ଆଉ ଯେତେବେଳେ ମୁଁ ଛୁଟିରେ ଗାଁକୁ ଯାଏ ବେଳେ ଆମ ପରିବେଶ ମାନେ ଦେଖିଲେ ବହୁତ ଖରାପ ଲାଗେ ନିଜକୁ ଏତେ ଅସନା ହୋଇକିଥାଏ ଯେ ମୁଁ ଏଥର ଛୁଟିରେ ଯେତେବେଳେ ଗାଁକୁ ଗଲି ଗୋଟେ ସ୍ଵଚ୍ଛ ଭାରତ ଚାଲିଥିଲା ନା ସେଥିପାଇଁ ଆମ ଗାଁ ସଫା ସୁତୁରା କେମିତି ରଖିବି ସେଥିରେ ଲାଗି ପଡ଼ିଲି ନିଜେ କଲି ଗାଁ ଲୋକ ଆଗ ଘର ପରିଷ୍କାର କରାଯାଏ ଘର ପରେ ଗାଁ ପରିଷ୍କାର କଲି ମୋ ସହିତ ବହୁତ ଜଣ ସାଥ୍ ଦେଲେ ଆଗ ଛୋଟମାନଙ୍କୁ ନେଇକି ସଫା କଲି ପରେ ସମସ୍ତେ ବଡ଼ ଲୋକ ବି ସାହାଯ୍ୟ କଲେ ଆଉ ଏମିତି ସଫା କରୁ କରୁ ଅଳିଆ କୁଣ୍ଡରେ ପକେଇଲେ ଲାଟ୍ରିନ୍ ବାଥରୁମ୍ ୟୁଜ୍ କଲେ ରାସ୍ତା ଚାରିପଟେ ଗଛ ଫୁଲ ଗଛ ଲଗା ହେଲା ସବୁ ପରିବେଶ ଦେଖିବାକୁ ବହୁତ ସୁନ୍ଦର ଲାଗିଲା ଆଉ ଦିନେ ଏମିତି ହେଉ ହେଉ କଲେକ୍ଟର ଦିନେ ଆମ ଗାଁକୁ ବୁଲିବା ପାଇଁ ଆସିଲେ ଆଉ ତାଙ୍କେ ବି ଆମ ଗାଁ ଦେଖି ଏତେ ଖୁସି ହେଲେ ଯେ ମାନେ ଏଇଟା କହିବି ହେବନି ସେଥିପାଇଁ ଫୁଲବାଣୀରେ ଦିନେ ତାଙ୍କେ ମୋତେ ନିଜେ ନିଜ ହାତରେ ପୁରସ୍କାର ଦେଲେ ମୁଁ ସେଇଟା କେବେ ଆଶା କରି ନଥିଲି ଯେ କଲେକ୍ଟରଠାରୁ ଦିନେ ମୁଁ ପୁରସ୍କାର ନେବି ଆଉ ସମସ୍ତଙ୍କ ସାମ୍ନାରେ ପୁଣି ମାନେ ଏତେ ଗର୍ବ ଲାଗୁଛି ଆଜି ନିଜକୁ ମୁଁ ନିଜେ ଭାବି ବି ନଥିଲି ଯେ ତାଙ୍କ ହାତରୁ ନେବି ବୋଲି ଆଉ ଘର ଲୋକ ବି ମୋ ଉପରେ ବହୁତ ଖୁସି ଅଛନ୍ତି କାହିଁନା ଗୋଟିଏ କେବେ ଆଶା କରିନଥିବା ଜିନିଷ ଯଦି ହେଉଛି ଖୁସି ତ ହେବେ ଆଉ ଏହି ପରିଷ୍କାର ପରିଛନ୍ନ ପାଇଁ ମୁଁ ସମସ୍ତଙ୍କ ସାମ୍ନାରେ ପୁରସ୍କାର ପାଇଲି ସମସ୍ତେ ମୋ ଉପରେ ବହୁତ ଗର୍ବିତ